ମୁଁ ତ ଅନେକ୍ କ'ଣ ଅନେକ୍ ବିଷୟରେ ପାଠ ପଢ଼ିଛି ପୁସ୍ତକରେ ସାହିତ୍ୟ ଗଣିତ ବିଜ୍ଞାନ ଇତିହାସ ଭୂଗଲ୍ ସବୁ ପଢ଼ିଛି ହେଲେ ମୁଁ ଗଣିତ କୁ ମୁଁ ବହୁତ୍ ଆଖ୍ୟ ଦଉଥିଲି ଏବଂ ସେଥିରେ ମୁହିଁ ବହୁତ୍ କିଛି ବର୍ତ୍ତମାନ ଭି ମୋତେ ଇହା ଇନ୍ କାମ୍ ଦଉଛେ ମେଥମେଟିକ୍ସ ଆଉ ଆମେ ଯେଉଁ ରାଜମିସ୍ତ୍ରୀ କାମ୍ କରୁଛୁ ସେଇଠି ମେନ୍ସୁରେସନ୍ ପରସେଣ୍ଟ ଆମ୍କୁ ବହୁତ କାମ୍ ଦଉଛେ ଆର୍ ସେଥିର୍ ଲାଗି ଆମର୍ ସେଇଟା ହଉଛେ ଆମର୍ ମୂଳ ବିନ୍ଦୁ ଆର୍ ସେ ଗୁଟେ ବହିଟା ତାଙ୍କୁ ମୋତେ ସବୁବେଲେ ଲାଗିପାରୁଛେ ଆର୍ ଏଥିରେ ବହୁତ କିଛି କାମ୍ କରିକିରି ବହୁତ ମୋ ନଲେଜ୍ ଖଟାଇକିରି ମୁଇଁ ବହୁତ ଆଗକେ ଇହାଚିନେ ଗଲିନ ମୋତେ ମେଥମେଟିକ୍ସଟା ବହୁତ୍ ସାହାଯ୍ୟ କରିଛେ କରୁଛେ କର୍ବା ଭି ଆର୍ ଏଥିର୍ ଲାଗି ମୁଇଁ ଛୁଆମାନ୍ଙ୍କୁ ବି ଶିକ୍ଷା ଦେଶୀ ଯେ ମେଥମେଟିକ୍ସଟା ଜୀବନ୍ର ଏକ ମୁଲ ବିନ୍ଦୁ ହେ ଏହା ତାର୍ ମାନେ ଘରୁ ବାହାର୍ଲୁ କି ପାଦ ଘୁଚାଲୁ କି ଅଛେ ମେଥମେଟିକ୍ସ